ଆଜ୍ଞା ମୁଁ ପାଞ୍ଚଟି ତାରିଖ ମନେ ରଖିପାରିବି ଯାହାକି ଆଠ ଏକ ଦୁଇ ହଜାର ବାଇଶି ନଅ ସାତ ଦୁଇ ହଜାର ତେଇଶି ଆଠ ନଅ ଦୁଇ ହଜାର ତେଇଶି ଦଶ ବାର ଦୁଇ ହଜାର ତେଇଶି ଛଅ ଏକ ଦୁଇ ହଜାର ଚବିଶି